ଗତ ଗୋଟିଏ ବର୍ଷ ମଧ୍ୟରେ ଆମର ଗୋଟିଏ ସାମ୍ପ୍ରଦାୟିକ ସ୍ମରଣୀୟ ଘଟଣା ହେଉଛି ଯେ ଏ ବର୍ଷ ଆମର ଗଣେଶ ପୂଜା ହେଲା ଯେଉଁଟା କି ହୋଇପାରୁନଥିଲା ତିନି ତିନି ବର୍ଷ ହେଲାଣି ହୋଇପାରୁନଥିଲା କୋରୋନା ପାଇଁ କିନ୍ତୁ ଏ ବର୍ଷ ବହୁତ ଧୂମ୍ଧାମ୍ରେ ହେଲା ଲାଇଟ୍ ଫାଇଟ୍ ବହୁତ ସୁନ୍ଦର ଲାଗିଥିଲା ଆଉ ମିନାବଜାର ହେରିକା ଭି ଭଲ ପଡ଼ିଥିଲା ଆଉ ବାକି ରହିଲା ଆମ ମେଲାଣି ବି ଗଣେଶଙ୍କର ମେଲାଣି ବଢ଼ିଆ ଭଲସେ ହେଲା ବାକି ଆମର ଗୋଟିଏ ପ୍ରସିଦ୍ଧ ଯାତ୍ରା ଅଛି ହରିରାଜପୁର ଯାତ୍ରା ସେଇଟା ମଧ୍ୟ ଏ ବର୍ଷ ବହୁତ ଭଲ ଭାବରେ ହେଲା ଲୋକ ବହୁତ ଗହଳି ହୋଇଥିଲେ ଯେଉଁଟାକି ଆମର ସବୁବେଳେ ସ୍ମରଣ ସ୍ମରଣ ରହିବ କାହିଁକିନା ଆମେ ଦୁଇବର୍ଷ ହେଲାଣି କିଛି ଏ ସବୁ ହୋଇପାରିନଥିଲା